ହ୍ୟାଲୋ ଇଲୋ ହଁ ଲୋ ଏହି କଣିକି ଫୋନ୍ କରିଥିଲି ମୁଁ କହିଲି ଛୁଆ ଏଇନା ଦୁର୍ଗା ଛୁଟି ତ ଚାଲିଛି ଦଶହରା ଆଉ ଏହି ଟିକରପଡ଼ା ଟିକେ ବୁଲତେ ଗଲେ ହୁଅନ୍ତା ନାଇଁ ନା ତୁମର ଆମର ଆଉ କେତେ ଜଣ କ'ଣ ତୁମର ସବୁ ଯିବେ

ଆମର ସେହି ପାଞ୍ଚ ସାତ ଜଣ ଯିବେ ବାହାରୁଛନ୍ତି ଆଉ ଗୋଟେ ଗାଡ଼ିରେ ପଳାଇବା ଆଉ ଛୁଆମାନେ ଟିକେ ସେ ଟିକଟପଡ଼ା ତ କୁମ୍ଭୀର ପ୍ରସିଦ୍ଧ ଆଉ ଟିକେ ଦେଖିବେ କୁମ୍ଭୀରାକୁ ଦେଖିବେ ଟିକେ ମନ ଖୁସି ହେବ ଆଉ ଭୋଜିଭାତ କରିବା ହଁ ଆଉ କ'ଣ କ'ଣ ଆଇଟମ୍ କରିବା ଭୋଜିକୁ ଆମେ ହଁ କ'ଣ ଭଲ ଭଲ ଆଇଟମ୍ ଚାରି ପାଞ୍ଚ ପ୍ରକାର କରିବା ଆଉ ହଁ ଛୁଆ ତ ଟିକେ ଚିକେନ୍ ପକୋଡ଼ା ଏହି ଚିଲ୍ଲି ଚିକେନ୍ ଏଇତ ଖାଇବାକୁ ବହୁତ ପସନ୍ଦ କରିବେ ଆଉ ସୁଇଟ୍ କର୍ଣ୍ଣ ପାମ୍ପଡ଼ ଏଇଟା ଚାଟ୍ ଆଉ କୋଲ୍ଡ଼ ଡ୍ରିଙ୍କ୍ସ ସବୁ ତ ନେଇ ନେଇଯିବା ସେ ଖାଇବେ ପିଇବେ ହଁ ଆସିଲା ସେହି ଭୁବନେଶ୍ୱର ବାଟରେ ଦେଇକି ଟିକେ ପଳାଇ ଆସିବା ଖୋର୍ଦ୍ଧା ହାରା ଟିକେ ଦେଖିବା ଛୋଟ ଛୁଆଙ୍କୁ ଟିକେ ନନ୍ଦନକାନନ ନେଇଯିବା ବୁଲାଇ ବୁଲାଇ ଟିକେ ଆଣିବା ହଁ ହଉ ହଉ ହଉ ହଉ ତୁମେ ତୁମେ ଯିବା ଆଉ କଥାବାର୍ତ୍ତା ହେଇକିନି ଆଉ

ହଁ ନା ଆମେ ରୋଷେଇ କ'ଣ ଆମକୁ ଟାଇମ୍ ହେବନି ବୁଲତେ ରୋଷେଇଆ ନେଇ ଯିବା ଭଲ ହେବନା ସେ ରୋଷେଇ କଲେ ଆମ ବୁ ବୁଲିବେ ଛୁଆ ବୁଲିବେ ଆସି ଖାଇବା ହଁ ହଁ ହଉ ହଉ ତା'ହେଲେ କଥା ହେଇକି ତା'ହେନେ କହିବ ଆଉ